ଆମ ଯାଜପୁରରେ ଏକ ପାଠାଗାର ଅଛି ଯେଉଁଟାକି ଯାଜପୁର ଟାଉନରେ ଅବସ୍ଥିତ ସେ'ଠିକି ଯାଇକି ଲୋକମାନେ ଖବର କାଗଜ ପଢ଼ନ୍ତି ବହିପତ୍ର ପଢ଼ନ୍ତି ଆମର ପାଣିକୋଇଲିରେ ମଧ୍ୟ ଗୋଟିଏ ଛୋଟିଆ ପାଠାଗାର ଅଛି ଏବଂ ଆମର ଯାଜପୁର ରୋଡ଼ରେ ଥିବା କଲେଜରେ ମଧ୍ୟ ପାଠାଗାର ଅଛି ଯେଉଁଠିକି ସାଧାରଣ ଲୋକମାନେ ଯାଇକି ଖବର କାଗଜ ପଢ଼ିପାରିବେ